ଚିତ୍ରାଙ୍କନ ସମୟରେ ଉପଯୁକ୍ତ ପେନସିଲ୍ ଉପଯୁକ୍ତ ପେନସିଲ୍ ର ମୁନ ହୋଇଥିବା ଆବଶ୍ୟକ ଉପଯୁକ୍ତ ରବର୍ ଲିଭାଇବା ଉପଯୋଗୀ ହୋଇଥିବା ଆବଶ୍ୟକ ପଏଣ୍ଟେଡ଼୍ ତୁଳି ରହିବା ଆବଶ୍ୟକ ଏବଂ ମୁଖ୍ୟ ରୂପେ ହେଉଛି ରଙ୍ଗ ଥିବା ଆବଶ୍ୟକ ହୋଇଥାଏ